ଆମର ଓଡ଼ିଶା ରାଜ୍ୟରେ ବହୁତ କୃଷିଶିଳ୍ପ ରହିଛି ସେଥିମଧ୍ୟରୁ ଆଖୁ ଆଖୁ ଚାଷ ଗୋଟେ ସୋରିଷ ଚାଷ ଗୋଟେ ସୂର୍ଯ୍ୟମୁଖୀ ଗୋଟେ ସୂର୍ଯ୍ୟମୁଖୀ ଚାଷ ଗୋଟେ ଆଉ ରାଶି ଚାଷ ଗୋଟେ ବହୁତ କିଛି କୃଷି ଆମର ଅଛି ସେଥିମଧ୍ୟରୁ ଆଖୁରୁ ଯେମିତି ଆମେ କରିଥାଉ ଚିନି ଉତ୍ପାଦନ କରିଥାଉ ସେମିତି ସୋରିଷରୁ ଯେମିତି ସୋରିଷ ତେଲ ଉତ୍ପାଦନ କରିପାରି ଥାଉ ସୂର୍ଯ୍ୟରୁ ସୂର୍ଯ୍ୟମୁଖୀରୁ ଯେମିତି ସୂର୍ଯ୍ୟମୁଖୀ ତେଲ ଉତ୍ପାଦନ କରିପାରି ଥାଉ ରାଶିରୁ ଯେମିତି ରାଶି ତେଲ ଉତ୍ପାଦନ କରିପାରି ଥାଉ ଏଥିମଧ୍ୟରୁ ଆଗରୁ ଲୋକମାନେ ବହୁତ କିଛି କୃଷି ଶିଳ୍ପରେ ଯୋଗଦାନ ଦଉଥିଲେ ଯେଉଁ ବହୁତ କିଛି କୃଷି ଉତ୍ପାଦନ କରୁଥିଲେ ଏବେ ବର୍ତ୍ତମାନ କହିବାକୁ ଗଲେ ଆଜିକାଲିର ଲୋକମାନେ କେବଳ ଦୁଇଟି ତିନିଟି ଚାରୋଟି ଜିନିଷ ହିଁ ଉତ୍ପାଦନ କରୁଛନ୍ତି ବର୍ତ୍ତମାନ ଧାନ ମୁଗ ମାଣ୍ଡିଆ ବିରି ଇତ୍ୟାଦି ହିଁ ଉତ୍ପାଦନ କରିପାରୁଛନ୍ତି ଆଉ ସେଥିମଧ୍ୟରୁ ଯେତିକି ଆମର ଯେତିକି ଅଛି ଯେଉଁ କୃଷିର ସେତିକି ଆମର ଏବେ ବର୍ତ୍ତମାନ କରିବାକୁ ପଡ଼ିବ ସେଥିମଧ୍ୟରୁ ଯେଉଁ ଆଖୁ ଆଖୁ ଚାଷ ମାଣ୍ଡିଆ ଆଖୁ ମାଣ୍ଡିଆ ଚାଷ ତା'ପରେ ସୂର୍ଯ୍ୟମୁଖୀ ଚାଷ ସୋରିଷ ଚାଷ ରାଶି ଚାଷ ଏଇରା ଏବେ ନିହାତି ଯେମିତି ବି କରିବାକୁ ପଡ଼ିବ ସେଥିମଧ୍ୟରୁ ସେଥିପାଇଁ ଆମ ଦେକି କୃଷି ଶିଳ୍ପ କୃଷି ଶିଳ୍ପରୁ ଆମ ଦେକି ଉତ୍ପନ୍ନ କରିବାକୁ ପଡ଼ିବ